ପାଞ୍ଚଟି ତାରିଖର ନାମ କହୁଅଛି ପାଞ୍ଚ ଜାନୁଆରୀ ଦୁଇ ହଜାର ଚଉଦ ପନ୍ଦର ମାର୍ଚ୍ଚ ଦୁଇ ହଜାର ତେର ଛବିଶ ଜୁଲାଇ ଦୁଇ ହଜାର ଉଣେଇଶ ତିରିଶ ଅଗଷ୍ଟ ଦୁଇ ହଜାର କୋଡ଼ିଏ ସତେଇଶ ଫେବୃଆରୀ ଦୁଇ ହଜାର ଏକୋଇଶ